ହ୍ୟାଲୋ ମମତା ମୋର କାଲି କଟକ ଯିବାର ଅଛି ତ ତୁ କଟକରେ ଅଛୁ ବୋଲି ତୋତେ କହୁଛି ହେଲା ତୁ ଯେଉଁ ଗୋଟିଏ ଭଲ ସାଧା ହୋଟେଲ ଦେଖିବୁ ଯେଉଁଟାକି ଭଲ ମିଠା ତିଆରି କରୁଥିବ ଆଉ ସାଧା ଖାଦ୍ୟ ଭଲ କରୁଥିବ ମୋର ଖାଇବାର ଅଛି ସେଇଠି ହେଉ ହେଉ ମାରୱାଡ଼ିବାସ ଓ ହେଉ ହେଉ ମାରୱାଡ଼ିବାସ ମୁଁ ଯିବି ଆଉ ହେଉ ରଖିଲି